ଝିଅମାନଙ୍କର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ହଉ କି ହକି ଟୁର୍ଣ୍ଣାମେଣ୍ଟ ହଉ କି ଆଉ ସବୁ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୁଏ ଏଥିରେ ଦର୍ଶକମାନେ ବି ଆସିଥାନ୍ତି ଦେଖିବାକୁ ସେ ଖେଳରୁ ମଜା ନେଇଥାନ୍ତି ଏବଂ ସମସ୍ତେ ବହୁତ ଆନନ୍ଦର ସହିତ ଉତ୍ସାହ ଉତ୍ସାହିତର ଉତ୍ସାହିତ ହୁଅନ୍ତି ଏବଂ ସେମାନଙ୍କୁ କ୍ରୀଡ଼ାର ମଜା ନିଅନ୍ତି ପୁଅମାନଙ୍କ ସହିତ ଝିଅମାନଙ୍କୁ ବି ସେହି ସେହି ସମ୍ମାନ ଦେବା ସୁଯୋଗ ଦେବା କଥା ଆଉ ଆଜିକାଲି ଦୁନିଆରେ ତ ସମସ୍ତେ ଝିଅମାନେ ବି କିଏ ଓ ଏ ସ୍ କିଏ ଡକ୍ଟର କିଏ ଇଞ୍ଜିନିୟର ହେଇପାରନ୍ତି ହେ ହୁଅନ୍ତି ଏବଂ ଝିଅମାନେ ବି ପାଠଶାଠ ପଢ଼ିକି ବି ବହୁତ ଆଗେଇବାକୁ ଆଗେଇବାରୁ ନିହାତି ଦରକାର ଆଉ ଆମ ଆମ ଦେଶରେ ସମସ୍ତେ ଝିଅ ବି ଶିକ୍ଷିତ ଶିକ୍ଷିତ ହେଲେ ଆଗକୁ ଦେଶ ବି ବଢ଼ିପାରେ ଆଉ ଝିଅମାନଙ୍କୁ ସେଇ ସୁଯୋଗ ଦେବା ନିହାତି ଦରକାର ଦକ୍ଷତା